ମୁଁ ମୋର ବଗିଚାରେ ଲଗେଇଥିବା ଗଛ ସବୁ ଯେତେବେଳେ ପ୍ରସ୍ଫୁଟିତ ହେବାର ମୁଁ ଦେଖେ ମୋତେ ଭାରି ଖୁସି ଅନୁଭବ ହୁଏ ଏବଂ ମୁଁ ଭାବେ ଯେ ମୁଁ ଲଗେଇଥିବା ଗଛ ଭାରି ସୁନ୍ଦର ଦିଶୁଛି ଏବଂ ଅନେକ ଫୁଲ କରିୁଛି ଅନେକ ଫଳ ଫଳିଛି ତାହାକୁ ଦେଖି ମୁଁ ଗର୍ବିତ ମନେ କରେ ଏବଂ ମନେ ମନେ ଭବେ ତାହାକୁ ମୁଁ ଖାଇବି ଏବଂ ଦେଖିବି ଖୁସି ହେବି ଏହା ସହିତ ଏବଂ ଭାରି ଖୁସି ଅନୁଭବ କରି ମୁଁ ଏହାକୁ ବର୍ଣ୍ଣନା କରି